ଆଜିକାଲି ଟେକ୍ନୋଲୋଜି ଆ ଯୋଗାଯୋଗ ଓଡ଼ିଶାର ଇତିହାସଟା ପୁରା ବହୁତ ପ୍ରଭାବିତ ହେଇପାରିଛି ଏନ୍ତା ଆଗ କାଲେ ଟେକ୍ନୋଲୋଜି ନାଇଁ ଥାଏ ଏ ଯୋଗାଯୋଗର କିଛି ସୁବିଧା ନାଇଁଥାଏ ସେଥିଲାଗି ବହୁତ ଜିନିଷ ପଛରେ ରହିଯାଇଥିଲା ଆର୍ ବହୁତ ଜିନିଷ ଧ୍ବଂସ ପାଇଯାଇଥିଲା ଯେନ୍ତା ଏବେ ମେଡ଼ିକାଲ କ୍ଷେତ୍ରରେ ଯେ ବହୁତ ଟେକ୍ନୋଲୋଜି ଉପହାର ଯେନ୍ତା ଲେଜର୍ ଲାଇଟ୍ ହଉ କି ଆଉ ବହୁତ ଆମର ଦେହ ଭିତରେ ଯେନ୍ ରୋଗମାନେ ହେଇଛି ସେଟାକେ ଜାଣି ହେଉଛି ଆଗରୁ କାଁ ହେଉଥିଲା ଆଗରୁ ଜାଣି ନାଇଁ ହଉଥିଲା ସେଥିରେ ଲୋକେ ବିଭିନ୍ନ ପ୍ରକାର ତାକୁ ଅନୁମାନ କରିକି ଚିକିତ୍ସା କରୁଥିଲେ ଆଉର୍ ସେଥିରଲାଗି ବହୁତଟେ ମରିଯାଉଥିଲେ ଆର୍ ଆଉ ଆଗକାଳରେ ଆଗକୁ ଜଳବାୟୁ କେନ୍ତା ହବା ସେଇଟା ଜାଣିନାଇଁ ହଉଥିଲା ଏବେ ଆଗକେ କେନ୍ ଜଳବାୟୁ କେନ୍ତା ରହିବା ସେଇ ହିସାବରେ ଜାଣି ହେଉଛେ ସେଥିଲାଗି ବନ୍ୟା ବାତ୍ୟା ଏ ବିଷୟରେ ଆକଳନ କରିହେଉଛି କେନ୍ତା ଆଉ ଆଗକାଳରେ ଜାଣିନାଇଁ ହଉଥିଲା ବର୍ଷା କେବେ ଆସିବା ଏବେ ଜାଣି ହେଉଛେ ବର୍ଷା କେବେ ଆସବା ତାପରେ ଅଦିନିଆ ବର୍ଷା କେନ୍ତା ମୌସୁମୀ ବର୍ଷା ସେ ବିଷୟରେ ଜାଣି ହେଉଛି ଆଜିକାଲି ଲଘୁଚାପ ବର୍ଷା ବହୁତ ହେଉଛି ସେଥିଲାଗି ଟେକ୍ନୋଲୋଜି ବହୁତ ପ୍ରକାର ଦାୟୀ ଟେକ୍ନୋଲୋଜି ଦ୍ୱାରା ଆମେ ଜାଣିପାରୁଛ ଯେ ଲଘୁଚାପ ଏ ଦିନ ହେବାର ଅଛେ ତାପରେ ବର୍ଷା ଏତିକି ଦିନ ହବା ସେଥିର୍ ଲୋକେ ସତର୍କ ହେଇଯାଇ ପାରୁଛନ୍ ଆର୍ ନିଜକେ ସେଥିରୁ ରକ୍ଷା କରିପାରୁଛନ୍ ତାପରେ ପାଣି କେତେବେଳେ ପବନ ଜୋରେ ହେବା କି ସୁଖା ପାଗ ରହିବା ସେଟା ବି ଜଳବାୟୁୁର ପରିବର୍ତ୍ତନଟା ଲୋକମାନେ ଜାଣିପାରୁଛନ୍ ସେ ଆଉ ସେ ସେଥିଲାଗି ଲୋକମାନେ ସେଟାକେ ଏଡ଼େଇ ପାରୁଛନ୍ ଆ ବିଭିନ୍ନ ସ୍ଥାପତ୍ୟ ବୋଲେ ବିଭିନ୍ନ ମନ୍ଦିର ମନ୍ଦିର ଗୁଡ଼ିକ ଯେନ୍ତାକି ଆଗକାଳରେ ତିଆରି ହେଇଥିଲା ତାହାକେ କେମିତି ସଂରକ୍ଷିତ ରଖାଯିବା ସେଥିଲାଗି ବହୁତ ଟେକ୍ନୋଲୋଜି ଏହାର ଉନ୍ନତି ହେଇଛେ ସେମାନେ କେମିତି ସେ ମନ୍ଦିର କେମିତି ଆହୁରି ବହୁତ ବର୍ଷ ତାହାକେ ସଂରକ୍ଷିତ ରଖାଯିବା ସେଟା ଚେଷ୍ଟା କରସନ୍ ଆର୍ ବହୁତଟେ ଜିନିଷ ଯେନ୍ଟାକି ଜଣା ବାହାର ଦୁନିଆଁକେ ଜଣାବାକେ ପଡ଼୍ବା ସେଟାକେ ବୋଗେଇ ଜଗା ଖୋଜି ଖୋଜି ବାହାର କରୁଛନ୍ ଆର୍ ସେ ବିଷୟରେ ଲୋକ ସବୁ ସବୁ ଜଣଉଛନ୍